ଆଉ ସେ ଘାସ୍ ପୁଆଲ୍ ସବୁ ଚରାଇ ଗଲୁ ଚରାଇ କରି ଚରାଇ ଡ଼େଲି ଚରାଇ ଯାଏସୁଁ ଆରୁ ଡ଼େଲି ଘାସ୍ ଦେସୁଁ ଘରେ ଭି ପୁଆଲ୍ ଦେସୁଁ ଘରେ ଭି ଘାସ୍ ଦେସୁଁ ତାର୍ ଖର୍ସି କେ ଛେନା ଭି ଥାପ୍ସୁଁ ସେ ଗାଈର୍ ଖର୍ସି କେ ଛେନା ଥାପ୍ସୁଁ ଢ଼ଲାସୁଁ ଆଉ ଖର୍ସି ର ଅସୁବିଧା ନାଇଁ ହୁଏ ବୋଲି ଗାଏ ଦାମୁର୍ କେ ଆମେ ଯତ୍ନ କର୍ସୁଁ ଆରୁ ଏତେ ଭଲ୍ ଲାଗ୍ସି ମୋତେ ଗାଈକେ ଯେ ମୁଇଁ ଗାଏ କେ ମୋତେ ଆଉ ବଢ଼ିଆ ପସନ୍ଦ୍ ଲାଗ୍ସି ଆଉ ମୁଇଁ ବହୁତ୍ ଯତନ୍ କର୍ସିଁ